ହ୍ୟାଲୋ ଆପଣ ଡ୍ରାଇଭର ଭାଇ କହୁଥିଲେ କି ଆଜ୍ଞା ମୁଁ ଆପଣଙ୍କ ଯେଉଁ ଗାଡ଼ିଟା ଭଡ଼ା କରିକି ଆଣିଲି ମୁଁ ଆପଣଙ୍କ ସେଇଥିପାଇଁ ମୁଁ ଯେଉଁ ପହଞ୍ଚିବା ଜାଗାରେ ଲେଟରେ ପହଞ୍ଚିଲି ମୁଁ ସେଇଥିପାଇଁ ଆପଣଙ୍କୁ ଫୋନ୍ କରିଛି କି ମୁଁ ଆପଣଙ୍କ ପଇସାଟା ଦେଇପାରିବିନି ଆପଣ ତ ଲେଟରେ ଆସି ପହଞ୍ଚିଲେ ମୋର କାମ କିଛି ହୋଇପାରିଲାନି ମୁଁ ଏତେ ଲେଟରେ ଆସିକି ପହଞ୍ଚିଲି ମୁଁ ଖାଇବା ପିଇବା ବି ଆସିକି ଖାଇପାରିଲିନି କିଛି ଠିକଠାକ ମୋ କାମ ହେଲାନି ମୋ ଦେହ ବି ଖରାପ ହେଲା ଆସିଲା ବେଳକୁ ରାସ୍ତାରେ ଯେଉଁ ଚକା ପଙ୍କଚର ହେଲା ସେଥିପାଇଁ ହଇରାଣ ହେଲି ଯେଉଁ ସିଟ୍ଟା ଆପଣ ଯେଉଁ ଥିଲା ଗାଡ଼ିର ସିଟ୍ଟା ସେଇଟା ବି ଚିରା ଥିଲା କିଛି ଭଲ ହୋଇ ହେଲାନି ମୁଁ ଅସିଲାବେଳକୁ ମୋତେ କମ୍ଫର୍ଟେବଲ ଲାଗିଲାନି ବସିବା ପାଇଁ ନାଇଁ ମୁଁ ଆପଣଙ୍କ ପଇସା କୌଣସି ମତେ ଦେଇପାରିବିନି ମୁଁ ରଖୁଛି ଆଜ୍ଞା